ହଁ ମିଳିବ ହଜାରେ ହଜାରେରେ ଆଠଶହ ହଉ ସେଇ ସେତିକିରେ ମିଳିବ ଆଉ ଆଠଶହ ହଜାର ଭିତରେ ଆଉ ହଉ ହଉ ଆସ ଖାଲି ଶାଢ଼ୀ ନବ ନା ଆଉ କ'ଣ କିଛି ନବ

ଆଉ କିଛି ନବନି ସମ୍ବଲପୁରୀ ଲୁଗା ପାଞ୍ଚ ହଜାର ସାତ ହଜାର ବେଶୀକି ନେଲେ ଆମେ ରେଟ୍ଟା କମେଇବୁ ହଉ ହେମିତିରେ ରେଟ୍ଟା କମେଇଦବା ଆଉ

ପାଞ୍ଚଶହ ଟଙ୍କାରେ ହବନି ହବନି ପାଞ୍ଚଶହ ଟଙ୍କାରେ ହଉ ଛଅଶହ ସାତଶହ ଟଙ୍କାରେ କରିଦଉଛି ଆଉ ହଉ ଛଅଶହ ଟଙ୍କା ଆମକୁ ପୋଷୋଉନି ଯେ ସେଥିପାଇଁ ଆମେ ଛଅଶହ ଟଙ୍କା ତମକୁ କଲି ପରା ହଉ ଆସିବେ